ଆମର ଚାଷୀ ଘର ଆମର ସାଧାରଣତଃ ପରିବା ଚାଷ ହିଁ କରାଯାଏ ସେଇ ପରିବା ଚାଷରୁ ଆମର ବିଭିନ୍ନ ପ୍ରକାର ପରିବା ଉତ୍ପାଦନ କରାଯାଏ ଆମର ପରିବା ଚାଷୀ ହେଇଥିବାରୁ ଆମର ସବୁଦିନ ସବୁଦିନ ତ ନୁହେଁ ଆଇଁଷ ବାରିରେ ଆଇଁଷ ହେଇଥାଏ ଅନ୍ୟ ବାରରେ ସବୁଦିନ ତ ଗୋଟେ ଗୋଟେ ରୋଷେଇ ତ ଖାଇହବନି ତ ବାର ଅନୁସାରେ ବିଭିନ୍ନ ପ୍ରକାର ରୋଷେଇ ମୁଁ କରେ ଯେପରିକି କେଉଁଦିନ ସିଝା ତରକାରୀ କରେ କାରଣ ସିଝା ତରକାରୀ ଏଇଥି ପାଇଁ କରନ୍ତି ବହୁତ ଜଣଙ୍କ ଘରେ ତ ବହୁତ ତେଲ ମସଲା ଖାଆନ୍ତି କିନ୍ତୁ ତେଲ ମସଲା ଏତେ ଖାଇବା ଉଚିତ ନୁହଁ କାରଣ ଆଜିକାଲି ଦୁନିଆରେ ରୋଗ ବହୁତ ପ୍ରକାର ବାହାରୁଛି କାହାକୁ ଡାଇବେଟିସ ତ କାହାକୁ ବ୍ଲଡ଼ପ୍ରେସର କାହାକୁ ଗ୍ୟାସ ପ୍ରୋବ୍ଲେମ୍ ବହୁତ ବାହାରୁଛି ତ ସେଥିପାଇଁ ଆମେ ଖାଦ୍ୟର ପ୍ରଥମେ ଆମେ ଖାଦ୍ୟର ହିଁ ବେଶୀ ଗୁରୁତ୍ୱ ଦବା ଦରକାର କାରଣ ପ୍ରତ୍ୟେକ ରୋଗ ଖାଦ୍ୟରୁ ହିଁ ସୃଷ୍ଟି ହୋଇଥାଏ ସେଥିପାଇଁ ଆମ ଘରେ ଏତେ ତେଲ ମସଲା ଖାଦ୍ୟ ହୁଏ ନାହିଁ ସିଝା ତରକାରୀ ହୁଏ ଆଉ ଅନ୍ୟ କେଉଁଦିନ ପରିବା ଟିକେ ବାହାରି ନଥିଲେ ବାଡ଼ିରୁ ତ ସାୟାବିନ ହୁଏ ମଟର ତରକାରୀ ବି ହୁଏ ଆଉ କେଉଁ ଦିନ ବାଇଗଣ ତରକାରୀ ହୁଏ ସିଝା ତରକାରୀ ହୁଏ ଆଉ ଅଧିକାଂଶ ପରିବା ଅଧିକାଂଶ ପରିବା ଖାଇଲେ ହିଁ ସବୁ ପ୍ରକାର ପନିପରିବା ଖାଇଲେ ହିଁ ଆମ ଦେହରେ ଭିଟାମିନ ରୁହେ ଯେହେତୁ ଆମର ପରିବା ଚାଷ କରାଯାଉଛି ତ ସେଥିପାଇଁ ଆମେ ପରିବାରଟାକୁ ଅଧିକ ପରିବାଟାକୁ ଅଧିକ ଗୁରୁତ୍ୱ ଦଉଛୁ ତ ଆମର ବହୁତ ବହୁତ ସମୟ ପରିବାରେ ହିଁ ରୋଷେଇ ହୁଏ ଆଉ ରାତିବେଳେ ଆଉ ଆମର ଏତେ ହେବି ଖାଦ୍ୟ ଖାଆନ୍ତିନି ଅଳ୍ପ ଖାଦ୍ୟ ପାଇଁ ଆମର ସବୁଦିନ ରୁଟି ହିଁ ହୋଇଥାଏ ରୁଟି ଭଜା ରୁଟି ଡାଲି କେଉଁଦିନ ରୁଟି ସନ୍ତୁଳା ଏହିପରି ବିଭିନ୍ନ ପ୍ରକାର ତ ଆଇଁଷ ଯେଉଁଦିନ ହୋଇଥାଏ ତ ସେଦିନ ରୁଟିରେ ବି କିଛି ଆଇଁଷ ଆଇଁଷ ଖାଈ ହୁଏ ନହେଲେ ଭାତ ବି କେଉଁଦିନ କେମିତି କରାଯାଏ ନହେଲେ ସେମିତି ନୁହେଁ ବହୁତ ପ୍ରାୟ ଟାଇମ ଆମର ରୁଟି ହିଁ ହୋଇଥାଏ ରୋଗ ମୁକ୍ତ ହବାପାଇଁ ସମସ୍ତେ ଖାଦ୍ୟର ହିଁ ଅଧିକ ଗୁରୁତ୍ୱ ଦବା ଦରକାର ସବୁଥିରେ ଗୋଟେ ରୁଟିନ ରହିବା ଦରକାର ଏତିକି ଟାଇମରେ ଖାଇବା ଏତିକି ପରିମାଣରେ ଖାଇବା ଏତିକି ତେଲ ମସଲା ଖାଇବା ଏସବୁ ଜଗିରଖି ଚଳିଲେ ଆମେ ରୋଗ ମୁକ୍ତ ମଧ୍ୟ ହେଇପାରିବା ଏହି ହଉଛି ଆମର ନିତିଦିନିଆ ଖାଦ୍ୟ